ମାଛ ଧାରାକୁ ସଫଳ କରିବା ପାଇଁ ମୁଁ ବହୁତ କିଛି ପ୍ରସ୍ତୁତି କରେ ଯେମିତିକି ବେଳେବେଳେ ମୁଁ କ'ଣ କରେ ନା ଆମ ନଈକି ଯାଏ ନଈରେ ମାନେ କ'ଣ କରେ ନାଁ ଟିକିଏ ମାଟିକି ମାନେ ମାଇଁ ନଈର ବାଲିକି ଟିକିଏ ଉଞ୍ଚା କରିକି ରଖେ ଯଦି ପାଣିଟା ଏପଟକୁ ପଳେଇ ଆସିଥିବ ତାହାଲେ ନଈ ଶୁଖିଗଲା ପରେ ସେ ମାନେ ଖାଲରେ କିନା ମାଛଗୁଡ଼ା ରହିଯାଆନ୍ତି ଆଉ କ'ଣ କରେ ନା ଆମ ବାରିଆଡ଼େ ଗୋଟେ ପୋଖରୀଟିଏ ଅଛି ସେ ପୋଖରୀରେ ମୁଁ କ'ଣ କରେ ନା ଯେ ଦାନ୍ତିଆ କୁହନ୍ତି ସେ ଦାନ୍ତିଆକୁ ନେଇକି ପକାଏ ଦାନ୍ତିଆ ପକେଇଲେ କ'ଣ ହୁଏ ନାଁ ସବୁ ମାଛ ଗୁଡ଼ା ତା' ଦେହରେ ଲାଖିକି ରହିଯାଆନ୍ତି ଆଉ ବନିସ୍ ଫନିସ୍ ବି ମୁଁ ପକାଏ ବନିସ୍ ପକେଇବାକୁ ଟିକିଏ ମୋତେ ଭଲ ଲାଗେ ମୁଁ କ'ଣ କରେ ନା ଆମ ବାରିଆଡ଼େ ଗୋଟେ ଗାଡ଼ିଆ ଅଛି ସେ ଗାଡ଼ିଆ ପାଖରେ କିନା ଗୋଟେ ଆମ୍ବ ଗଛଟେ ଅଛି ସେ ଆମ୍ବ ଗଛଟାକୁ କ'ଣ କରେ ନାଁ ସେ ଆମ୍ବ ଗଛ ଉପରେ ବସିକି ମାନେ ଗାଡ଼ିଆକୁ ଗୋଡ଼ ଓହ୍ଲେଇକି ମାଛ ଧରେ ମାଛ ଧରିଲା ବେଳେ ବି ମୁଁ କ'ଣ କରେ ନାଁ ତାଙ୍କ ସବୁ ଦାନା ଆମ ଆମର ଦାନା କିଣିକି ଆଣିକି ସେ ଦାନା ତା' ଦେହରେ ଗୋଟେ ବଡ଼ ବଡ଼ ଦାନା ସବୁ ଅଛି ସେ ଲାଗେଇକି ପକାଏ ଆଉ ବି ମୁଁ କ'ଣ କରେନା ମାଛ ଧରିବା ପାଇଁ ଯେଉଁ ମାଟିରୁ ସବୁ ଜିଆ ନାଳ ସେ ଜିଆ ନାଳ ହେଲା ସେ ମା' ଯେଉଁ ବନିସର କଣ୍ଟାରେ ଜିଆ ନାଳକୁ ଲଗେଇକି ଖରିକି ପକେଇଲେ ଜିଆ ନାଳ ଖାଇବାକୁ ଆସିକି ମାଛଗୁଡ଼ା ଆସନ୍ତି ବଡ଼ ମାଛଗୁଡ଼ା ଧରା ପଡ଼ିଯାନ୍ତି ଏସବୁ କରେ ମାଛ ଧରିବାଟା ମୋତେ ଏତେ ଭଲ ଲାଗେ ଯେ ମୁଁ ମାଛ ଧରିଲା ବେଳେ ନିଜର ମନକୁ ମନୋରଞ୍ଜନ କରିବା ପାଇଁକି ମୁଁ ଗୀତ ବି ଗାଏ ଯେମିତିକି ସବୁ ପୁରୁଣାକାଳିଆ ଗୀତ ବି ଗାଏ ମାନେ ନଈ ଉପରେ ଗୀତ ଗାଏ ନଈ ପାଣି କି ମାଛ ଉପରେ ବି ଗୀତ ଗାଏ ଆଉ ସବୁ ଓଡ଼ିଆ ଓଡ଼ିଆ ଓଡ଼ିଆ ସବୁ ଗୀତ ଗାଏ ମୋତେ ସବୁ ଭଲ ଲାଗେ ଗୀତ ଗାଇ ଗାଇ ମାଛ ଧରିବାକୁ କେତେବେଳେ ସମୟ ଚାଲିଯାଏ ଜଣା ପଡ଼େନି ମାଛକୁ ମାଛ ଧରା ହୁଏ ଆଉ ଗୀତ ବୋଲି ବୋଲିକା ମାଛ ଧରା ହୁଏ ଯେ ସମୟ ବି ଜଣା ପଡ଼େନି ନିଜକୁ ବି ବହୁତ ଖୁସି ଲାଗେ ଏମତି ସବୁ କରିକି ମୁଁ ମନ ଅନ୍ୟମାନଙ୍କୁ ବି ପରସ୍ପରଙ୍କୁ ଆମେ ଯଦି ଦୁଇଜଣ ମାଛ ଧରିବାକୁ ଯାଇଥବୁ କି ତିନିଜଣ ସାଙ୍ଗମାନେ ଯାଇଥବୁ ଆମେ ସବୁ ଗୀତ ଗାଇକି ମାଛ ଧରିଲେ ସେମାନେ କ'ଣ ଉତ୍ସାହିତ ହୁଅନ୍ତି ମାଛ ଧରିବା ପାଇଁକା ମିଶିକି ମାଛ ଧରିକି ଆସୁ